ମୁଁ ସାଧାରଣତଃ ଗୋଟେ ପଶୁପାଳକ ଆଉ ମୋ ଘରେ ଗାଈ ଛେଳି ମେଣ୍ଢା କୁକୁଡ଼ା ବହୁତ ପ୍ରକାରର ପଶୁ ମୁଁ ପାଳନ କରୁଛି ଆଉ ସେମାନଙ୍କର ଯତ୍ନ ମଧ୍ୟ ନେଉଛି ଆଉ ମୋର ଯେହେତୁ ବହୁତ ଅଛନ୍ତି ତ ମୁଁ ଏକୁଟିଆ ତ ଆଉ ସେମାନଙ୍କର ସବ ଭଲ ଭାବରେ ଯତ୍ନ ନେଇପାରିବିନି ସେଥିପାଇଁ ମୁଁ ଗୋଟେ ଲୋକଙ୍କୁ ବି ମଧ୍ୟ ରଖିଛି ତାଙ୍କୁ ଦରମା ଆକାରରେ ପଇସା ଦେଉଛି ସିଏ ପ୍ରତ୍ୟେକ ଦିନ ଲୋକମାନେ ଯୋଉ ପ୍ରତ୍ୟେକ ଦିନ ପଶୁମାନଙ୍କର ତାଙ୍କର ଯେଉଁ ଅଛି ଆମର ଯେଉଁ ଗୁହାଳ ଅଛି ଭାଡ଼ି ଅଛି ତାକୁ ପରିଷ୍କାର ଭାବରେ ସଫା କରିବା ତାଙ୍କ ମଳମୂତ୍ର ତାଙ୍କୁ ଗାଧେଇ ଦେବା ତାଙ୍କ ଦେହରେ ଟିଙ୍କଟିଏ ନଲଗେଇଦେବା ଆଉ ସେମାନଙ୍କର କୌଣସି ଦେହ ଖରାପ ହେଲେ ଅସୁସ୍ଥ ହେଲେ ତାଙ୍କର ଯତ୍ନ ମୁଁ ମଧ୍ୟ ନିଏ ସିଏ ମଧ୍ୟ ବହୁତ ଭଲ ଭାବରେ ନିଅନ୍ତି ଆଉ ତାଙ୍କୁ ପରିଷ୍କାର ପରିଚ୍ଛନ୍ନ ବି ଆମେ ରଖୁ ଗାଈଟିଏ ତା ଦେହରେ ଯେମିତି ଗୋବରଟିଏ ନଲାଗେ ତାକୁ ମଧ୍ୟ ଆମେ ପରିଷ୍କାର ପରିଛନ୍ନ କରି ରଖୁ ଆଉ ତାଙ୍କର ଯେଉଁ ରହୁଥିବା ସ୍ଥାନକୁ ମଧ୍ୟ ପରିଷ୍କାର ପରିଚ୍ଛନ୍ନ କରି ରଖୁ ଆଉ ସେଥିପାଇଁ ମୁଁ ଗୋଟେ ଲୋକ ରଖିଛି ଏଇପରି ମୁଁ ତାଙ୍କର ପରିଷ୍କାର ପରିଚ୍ଛନ୍ନ କରେ